ମୁଁ ଜେମସ ରାଜ କନିକାଛକର ବାସିନ୍ଦା ମୁଁ ଆପଣଙ୍କଠାରେ ଯେଉଁ କ୍ୟାବ ଯେଉଁ ବୁକ୍ କରିଥିଲି ସେଇଟା କ୍ୟାନସେଲ ହେଇଯାଇ ଥିଲା ଗୋଟେ ଫ୍ୟାମିଲି ପ୍ରୋବ୍ଲେମ ଯୋଗୁଁ ସେଥିରେ ଯେଉଁ ମୁଁ ଆପଣଙ୍କୁ ଯେଉଁ ପଇସା ଯେଉଁ ଦେଇଥିଲି ଗୁଗୁଲପେରେ ସେ ପଇସାଟା ମୋତେ ଯଦି ପେରସ୍ତ କରିଦେବେ ମୁଁ ଆପଣଙ୍କଠାରେ ବହୁତ ଆନନ୍ଦିତ ହେବି ସେ ନମ୍ବର ହଉଛି ସେଭେନ ଟ୍ରିପଲ ସିକ୍ସ ଫାଇପ ସେଭେନ ଡବଲ୍ ଫୋର ନାଇନ ଥ୍ରୀ ଆପଣ ଯଦି ଇଏ ଗୁଗଲପେରେ ଯଦି ପଇସା ଯଦି ଯେତେଶୀଘ୍ର ପଠାଇବେ ମୁଁ ଟିକିଏ ଅଧିକ ଖୁସି ହେବି ଆଉ ଯଦି ଆରଥରକ ଯଦି ମୁଁ ଯାଏ କୁଆଡ଼େ ତାହେଲେ ଆପଣଙ୍କଠାରୁ ହିଁ ମୁଁ ସେ କ୍ୟାବ ବୁକ୍ କରିବି ଆପଣଙ୍କର ସେ କ୍ୟାବ ବହୁତ ଭଲ ଶସ୍ତା ଆଉ ଫ୍ୟାମିଲି ପ୍ରୋବ୍ଲେମ ଯୋଗୁଁ ସେଇଟା କ୍ୟାନସଲ ହେଇଯାଇଥିଲା ଆଉ ତାପରେ ପଇସାଟା ଯେତେ ଜଲଦି ଶୀଘ୍ର ରିଟର୍ଣ୍ଣ କରିବେ ଭଲ ହୁଅନ୍ତା